ଆଜ୍ଞା ଆଜ୍ଞା ନମସ୍କାର ଆପଣଙ୍କର ସେଠି ମେଡ଼ିକାଲରେ ସବୁ ଭଲ ସୁବିଧା ସୁଯୋଗ ଅଛି ତ

କେତେଟା ଖୋଲା ଯାଉଛି ଆଉ

ଯେଉଁ ବିଜୁ କାର୍ଡ଼ରେ ଯେଉଁ ପଇସା କଟାଯାଏ

ଆଉ ଆଉ କଣ ସୁବିଧା ଅଛି କହୁନାହାଁନ୍ତି ଆଉ ସେଠି ସବୁ ମାନେ ନର୍ସ୍ ଫର୍ସ୍ ସବୁ ମାନେ ଠିକଠାକରେ ଚେକ୍ ଚାକ୍ କରୁଛନ୍ତି ତ ଆଜ୍ଞା ହେଉ ଆମେ ତାହେଲେ ଯିବୁ କାଲିଠୁ ଆଉ ଆଜ୍ଞା ଆଜ୍ଞା ପ୍ରଣାମ